ଓଡ଼ିଶାରେ ପରିଦର୍ଶନ କରିବା ସମୟରେ ନିଜର ମନୋରଞ୍ଜନ କରିବା ପାଇଁ ରାସ୍ତାରେ ଯାଉଥିବା ସମୟରେ ରାସ୍ତା କଡ଼ରେ ଥିବା ମନୋରଞ୍ଜିତ ପାହାଡ଼ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖି ଲୋକମାନେ ନିଜକୁ ବହୁତ ମନୋରଞ୍ଜିତ କରନ୍ତି ଓ ସ୍ଥାନୀୟ ଅଞ୍ଚଳର ବହୁତଗୁଡ଼ିଏ ପର୍ବପର୍ବାଣି ହୋଇଥାଏ ଆଉ ଆଜି ବି ହେଉଛି ସେଠି ସମସ୍ତେ ସାଙ୍ଗସାଥି ମିଳି ମିଶି ପାଳନକରୁ ଆଉ ପାରମ୍ପରିକ କଳା ମୈଥିକ ଯାତ୍ରା ପାରମ୍ପରିକ କାହାଣୀ ଯାତ୍ରା ପାଲା ଏସବୁ କଳା ଲୋକମାନେ ଦେଖିବାକୁ ବହୁତ ଭଲପାଆନ୍ତି ଓ ବହୁତ ମନୋରଞ୍ଜନ କରନ୍ତି ଆଜିକା ଦିନରେ ଏସବୁ ଦେଖିବାକୁ ମିଳେ